ହଁ ଡକ୍ଟର ସୋମେଶ ଦାସ କହୁଛି ନମସ୍କାର କୁହନ୍ତୁ ଆପଣଙ୍କ କ'ଣ ହେଇଛି କ'ଣ ଆଚ୍ଛା ହଉ ଠିକ୍ ଅଛି ଆମ ମେଡ଼ିକାଲ ତ ବହୁତ ସଫାସୁତୁରା ଅଟେ ତା'ପରେ ସବୁ ଏଠି ସବୁ ପ୍ରକାର ଫ୍ୟାସିଲିଟି ମଧ୍ୟ ରହିଛି ଏଠି ଅର୍ଥପେଡ଼ିକ୍ ସବୁ ସବୁ ପ୍ରକାର ଆପଣ ଯାହା ଖୋଜିବେ ସେଇ ତାହା ପାଇବେ ଆପଣ ଟ୍ରିଟମେଣ୍ଟ ବି ଭଲ ମିଳିବ ହଁ ଏକ୍ସ ରେ ଅଛି ସବୁ ଅଛି ଆପଣ ଏଇଠି ମଧ୍ୟ ଚିକିତ୍ସା ଭଲ ପାଇବେ ଆଚ୍ଛା ହଉ ଆପଣ ସ୍କାନିଂ କଲେ ଜଣାପଡ଼ିବ କ'ଣ ହେଇଛି କ'ଣ ନାହିଁ ତ କହିହେବନି ଆପଣ ଆସିଲେ ସ୍କାନିଂ କଲେ ଜଣାପଡିବ ଟଙ୍କା ଆପଣ ଖର୍ଚ୍ଚ ହବ ତଥାପି ସେଇ କୋଡ଼ିଏ ହଜାର ଭିତରେ ଖର୍ଚ୍ଚ ହବ ସ୍କାନିଂ କଲେ ତା ଅଲଗା ରିପୋର୍ଟ ଅଛି ତଥା ଆପଣ ସେଥିରେ ଆପଣଙ୍କୁ ଫ୍ରି ପୁରା ପଡ଼ିବ ଆପଣଙ୍କୁ ଖର୍ଚ୍ଚ ଟୋଟାଲି ପଡ଼ିବନି ସ୍ୱାସ୍ଥ୍ୟ କାର୍ଡ଼ ଥିଲେ ଆପଣଙ୍କୁ ନା ଆପଣ ଯାହା ମେଡ଼ିସିନ ବାବଦରେ ଯାହା ପଇସା ଖର୍ଚ୍ଚ ହବ ଗୋଟେ ଗୋଟେ ମେଡ଼ିସିନ ନହେଲେ ଆଉ ସବୁ ଆପଣଙ୍କୁ ହଁ ହଁ ନା ସେସବୁ କିଛି ଅସୁବିଧା ନାହିଁ ଆଉ ନର୍ସ ଏଠି ସବୁ ତାଙ୍କର କେମିତି କ'ଣ କେଉଁ ଡିପାର୍ଟମେଣ୍ଟ କେମିତି କ'ଣ କାମ ହବ ଠିକ୍ ଠାକ୍ ସବୁ କାର୍ଯ୍ୟ କରନ୍ତି ସେଥିରେ କିଛି ଅସୁବିଧା ନାହିଁ ପେସେଣ୍ଟ ମାନଙ୍କର ମଧ୍ୟ ଫୁଲ୍ କେୟାର୍ ନିଅନ୍ତି ପେସେଣ୍ଟ ମାନଙ୍କ ପାଇଁ ତ ରହିଛି ବେଡ଼୍ ରହିଛି କେକ୍ କ୍ଷୀର ଦିଆହେଉଛି ଆଉ ଫ୍ରୁଟ୍ସ ମଧ୍ୟ ଅଛି ଏମିତି ଅଛି ସବୁ ଦିନକୁ ଦୁଇ ଥର ଦିଆଯାଉଛି ଆଉ ହଁ ସେଇତ ଖାଇବା ଟାଇମ୍ରେ ଆଉ ଲଞ୍ଚ ଡିନର୍ ଆଉ ନା ନା ନା ଖାଇବାରେ ପଇସା ନାହିଁ ଆପଣ ସେଇଟା କରି ଖାଇବା କେଉଁଠୁ କ'ଣ କିଣିକି ଆଉ ହଁ ସେମିତି ଅଲଗା ଆମର ସିଷ୍ଟମ୍ ଅଛି ଆପଣ ପେସେଣ୍ଟକୁ ଦେଖି କରି ତାଙ୍କୁ ରଖାଯିବ ହଁ ସବୁ ପ୍ରକାର ସିଷ୍ଟମ୍ ଆମ ମେଡ଼ିକାଲରେ ଆପଣଙ୍କୁ ମିଳିବ ସବୁ ପରିଷ୍କାର ପରିଚ୍ଛନ ସବୁ ଆମର ସବୁଦିନେ ଆମର ପରିଷ୍କାର ହୁଏ ପରିଷ୍କାର ସବୁ କିଛି ଅସୁବିଧା ନାହିଁ ଆପଣ ମେଡ଼ିକାଲ ଆପଣ ଆସିଲେ ଦେଖିବେ ଜାଣିପାରିବେ

କହିଲି ବା ମେସିନ୍ ଗୁଡ଼ାକ ଦେଖନ୍ତୁ ଆମର ଯେଉଁଟାକ ଆଭେଲେବଲ୍ ରହୁଛି ମେଡ଼ିକାଲରେ ଯେଉଁଗୁଡ଼ାକ ଆସିଛି ସେଇଗୁଡ଼ାକ ଆପଣଙ୍କୁ ଦେଇପାରିବୁ ଆମର ସବୁ ରୋଗ ପାଇଁ ମେଡ଼ିସିନ ଆସୁନି ପ୍ରାୟ ତ ସରିଯାଉଛି ଷ୍ଟକ୍ ବି ଏମିତି ଅନେକ ଟାଇମ୍ରେ ତ ଆପଣ ଯେଉଁଟା ଥିବ ଆମେ ତ ନିହାତି ଦେବୁ ଆଉ ଯେଉଁଟା ନଥିବ ଆପଣଙ୍କୁ ସେଇଟା ଆଣିବାକୁ ପଡ଼ିବ ଆଉ ହଁ ଏକ୍ସ ରେ ରହୁଛି ସବୁ ଦେଉଛି ଆଜ୍ଞା ହଁ ହଁ ହଁ ସବୁ ଠିକ୍ ଆପଣ କିଛି ଅସୁବିଧା ହେବନି ଆପଣ ଆପଣ ଆସନ୍ତୁ ଫାର୍ଷ୍ଟ ତା'ପରେ ଟ୍ରିଟମେଣ୍ଟ ହବ ଆଉ